ହଁ ଆଜ୍ଞା ଆପଣ ଆପଣଙ୍କ ଅପରେସନ୍ ହେବାର ଅଛି ମୋର ମୁଁ କ୍ୟାନ୍ସର୍ ହେଇଛି ଆଉ କେମିତି କଣ ସୁବିଧା କେତେ କଣ ନେଉଛନ୍ତି ଆଜ୍ଞା ଆଜ୍ଞା ଏବେ ତ ବ୍ୟସ୍ତ ରହୁଛି ସବୁବେଳେ ଟେନ୍ସନ୍ରେ ରହୁଛି ଆଉ ଆଜି ହେଲା ଆଜ୍ଞା ଗୁରୁବାରେ ମୁଁ ସୋମବାରେ ଆଜ୍ଞା ଯିବି ଫାଙ୍କା ଅଛି ତ ସୋମବାରେ ସୋମବାର ଫାଙ୍କା ଅଛି ତ ଆଜ୍ଞା ଆଉ କଁ ଫେସିଲିଟି କଣ ଅଛି ଆଜ୍ଞା ଆପଣ ଇଏ କାର୍ଡ଼ ଅଛି ନା ଆଜ୍ଞା ଅଛି ଆଜ୍ଞା

ଆଉ କଣ କଣ ନେବେ ପଇସା ଆଉ କଣ ଏଇ ପଡ଼ିବକି ଆଉ ମେଡ଼ିସିନ୍ ଟା ଆଜ୍ଞା ଫ୍ରୀ ଦେଉଛନ୍ତି ନା ନା ଆଉ କଣ ଦେବେ ରହିବା ପାଇଁ ହୁଁ ପଇସାପତ୍ର ପଡ଼ିବ କି ଆଜ୍ଞା ରହିବା ପାଇଁ ନା ମାଗଣା

ହଉ ଆଧାର କାର୍ଡ଼ ଟା ନେଇଗଲେ ହେବ ଆଉ ବିଜୁ କାର୍ଡ଼ ଟା କାର୍ଡ଼ କରିବ ରହିବା ଖାଇବାଟା ନିଜ ହାତରୁ ଆଜ୍ଞା ଆଜ୍ଞା ଓହୋ ଆଉସବୁ ଡ଼କ୍ଟର ଆସୁଛନ୍ତି ଆଜ୍ଞା ମେଡ଼ିକାଲ୍କୁ ଆଜ୍ଞା ଆଜ୍ଞା ହୁଁ ନା ଆହୁରି ଅଛନ୍ତି ନା ଆମ ଘର ପାଖରେ ଆଉଜଣେ କଣ ତା ତା କଣ ଲିଗାମେଣ୍ଟ ଛିଡ଼ିଯାଇଛି ସେଇଟା ଟିକିଏ ଅପରେସନ୍ ହେଇପାରୁଛି ତ ସେଇ ବିଜୁ କାର୍ଡ଼ ରୁ ସବୁ କଟିବ ନା ହଉ ସବୁ ଯେକୌଣସି ଅପରେସନ୍ ହେଲେ ମାଗଣା ଅପରେସନ୍

ମୁଁ ସୋମବାରେ ଯିବା ରିପୋର୍ଟ୍ ତ ସବୁ ଆସିଯାଇଛି ଆଉ ଆମେ ଟେଷ୍ଟ୍ କରିଥିଲୁ ସବୁ ଆଉଥରେ ଆଜ୍ଞା ପରୀକ୍ଷା କରାଯିବ କି ହଁ ରିପୋର୍ଟ୍ ତ ଅଛି ନା ତମର ଆଜ୍ଞା ଆଉଥରେ ଟେଷ୍ଟ୍ ଫେଷ୍ଟ୍ ମୁଁ ତ କରିଥିଲେ ଆଜ୍ଞା ଗଭ୍ମେଣ୍ଟର

ସୋମବାର ଦିନ ଭଲ ଦିନ ସୋମବାର ଦିନ ଭଲ ଦିନ ସେଇଦିନ ଭାବୁଛି କରିବାପାଇଁ ହଉ ହଉ ଠିକ୍ ଅଛି ଆଜ୍ଞା ଆଜ୍ଞା ରହୁଛି ଆଜ୍ଞା